ଆମ ଅଞ୍ଚଳରେ ସବୁ ସୁବିଧା ହେଲାନେ ଏବେ ଆର୍ କିଛି ଜିନିଷ୍ର କମି ବି ନେଇନେ ଏବେ ରୋଗୀମାନେ ଆଗିରର୍ ପରା ହେନ୍ତା ନେଇ ହେବାନେ ଅଧିକ ଦିନ୍ ନେଇ ଉଟ୍କିବାନେ ଡାଇରେଟ୍ ଭଲ୍ ହଉଛନ୍ ଏବେ ସବୁ କିଛି ଶିଖା ହଉଛେ ଟାବ୍ଲେଟ୍ ଦୋଉଛନ୍ କେନ୍ ଏମାର୍ଜେନ୍ସି ଗୋଟେ ଲୋକ୍ ପଡ଼ିଯାଉଛେ ବଏଲେ ଡାଇରେଟ୍ ଏକ୍ ଶହ ଆଠ୍କେ କଲ୍ କରୁଛନ୍ ପାଞ୍ଚ ଦଶ ମିନିଟ୍ ଅଧା ଘଣ୍ଟେ ଭିତ୍ରେ ଡାଇରେଟ୍ ଆମ୍ବୁଲାନ୍ସ ଆଇକରିକି ନି ସିଧା ଗଭର୍ଣ୍ଣମେଣ୍ଟ୍ ହସ୍ପିଟାଲ୍କେ ପଠେଇ ଦୋଉଚୁଁ ସେଥିରୁ ସେଥିରୁ ଜଦି ସେ ଲୋକ୍ କେସ୍ଟା ହାଣ୍ଡେଲ୍ ନେଇଁ କରିପାର୍ଲେ କିନି ଆଗ୍କେ ପଠେଦଉଚୁଁ ସେଥି ପାଇଁ ଆମର୍ ଯେତେ ସର୍କାର୍ର ନିବେଦନ୍ ତରଫରୁ ସବୁ କିଛି ସହଯୋଗ ମିଲି ଆସୁଛେ ଆର୍ବି ମିଲ୍ବା ଆର୍ବି ସର୍କାର୍ ଆମ୍କୁ ମିଳେଇଦେବେ ଆମେ ଯେତେ ରୋଗୀ ଇଟା ଡାକ୍ତର୍ଖାନା ଡାକ୍ତର୍ ଉପଲବ୍ଧ ଔଷଧ ରକ୍ତ ପରୀକ୍ଷା ଇତ୍ୟାଦି ହେଇଗଲାଣି ଆମ ପଞ୍ଚାୟତରେ ଗୋଟିଏ ଗୋଟିଏ ଡାକ୍ତର୍ ପଞ୍ଚାୟତରେ ଗୋଟିଏ ଗୋଟିଏ ଡାକ୍ତର ହେଇଗଲାଣି ତା ପାଇଁ ଆମେ ବହୁତ ଗର୍ବିତ ହେଲୁ ସରକାର୍କୁ ଧନ୍ୟବାଦ କହିବା ପାଇଁ ଚାହୁଛୁଁ ଯାହାକି ଆମ ପାଇଁ ଏତେ ସାହାଯ୍ୟ କରୁଛି ସେଥିପାଇଁ ଆମେ ଆଉ ଆମ ଆମ ଅଞ୍ଚଳରେ ଅଧିକରୁ କମ୍ରୁ ବି କମ୍ ହେଲେଣି ରୋଗୀ ଆଉ ରୋଗୀ ହୋଉନାହାନ୍ତି ଆଗର୍ ସମୟରେ କେତେ ରୋଗୀ ବାହାରୁଛନ୍ତି ଏବେ ନାହିଁ ସର୍କାର୍ ସବୁ ସହଯୋଗ କରିଲାଣି ଡାଇରେଟ୍ କିଛି ଏମାର୍ଜିନ୍ସିରେ କ'ଣ ହଠାତ୍ ହେଲେ ହେଇଯାଉଛି ପଠା